ମୋର ଗୋଟେ ଇଣ୍ଡକ୍ସନ କିଣିବାର ଥିଲା ଏଇଠି ସବୁ ସାଇପଡ଼ିଶା ସେ ଇଣ୍ଡକ୍ସନ କାରବାର କରୁଥିଲେ ବୋଲି ମୁଁ ସେଥିପାଇଁ ପଚାରିଲି ଯେ କେଉଁଠି ଭଲ କମ୍ପାନୀର ଇଣ୍ଡକ୍ସନ ମିଳୁଛି ଆଉ ସେଥିପାଇଁ ସେ ମତେ କହିଲେ ଯେ ସମସ୍ତେ କି ଏଇ ବାଙ୍କୁ ଭାଇ ଦୋକାନରେ ଭଲ ଇଣ୍ଡକ୍ସନ ମିଳୁଛି ଆଉ ସେଠିକି ଯା ସେ ଭଲ କମ୍ପାନୀର ଗୋଟେ ଦବ ତୁ ଧରିକି ଆସିବ ମୁଁ ବାଙ୍କୁ ଭାଇ ଦୋକାନକୁ ଗଲି ଆଉ ବାଙ୍କୁ ଭାଇଙ୍କୁ ପଚାରିଲି ବାଙ୍କୁ ଭାଇ ଭଲ କେଉଁ କମ୍ପାନୀର ଇଣ୍ଡକ୍ସନ ଅଛି ମତେ ଦିଅ ଗୋଟେ ବାଙ୍କୁ ଭାଇ ମତେ କହିଲେ ଯେ ସାମସଙ୍ଗର ଭଲ କମ୍ପାନୀ ଅଛି ସେଇଟା ବହୁତ ଦିନ ଲାଷ୍ଟିଂ କରିବ ଏଇଟା ନେ ମୁଁ ମୋର ଖୁସି ହେଇକି ସେ ଇଣ୍ଡକ୍ସନକୁ ଆଣିଲି ମାସେ ବି ମୁଁ କାରବାର କରିନି ସେ ଇଣ୍ଡକ୍ସନ ବହୁତ ଶୀଘ୍ର ଖରାପ ହେଇଗଲା